ୟୁ ପି ଏସ୍ ସି ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ନ୍ୟୁଜ ମିଡିଆ ଯେମିତିକି ଗୋଟିଏ ସଫଳ ୟୁ ପି ଏସ୍ ସି ଛାତ୍ର ଛାତ୍ରଙ୍କୁ ନ୍ୟୁଜ୍ ମିଡିଆ ତାଙ୍କ ନ୍ୟୁଜରେ କହିବା କଥା ତାଙ୍କର ସଫଳରେ ଯୋଉ କାହାଣୀମାନେ କାହାଣୀ ରହିଛି ତାହା ସବୁ କାହାଣୀ କହିବା କଥା ଯାହାଦ୍ୱାରା କିି ୟୁ ପି ଏସ୍ ସି ପ୍ରତିଭା ପ୍ରତିଯୋଗିତାମୂଳକ ପରୀକ୍ଷାମାନଙ୍କରେ ସଫଳ ହୋଇପାରିବେ ଯାହା ଯାହାଦ୍ୱାରା କିି ଆମ ଦେଶର ବିକାଶ ହୋଇପାରିବ ୟୁପିଏସ୍ସିରେ ପାସ୍ କରୁଥିବା ଛାତ୍ର ଛାତ୍ରୀଙ୍କର ସଂଖ୍ୟା ବହୁତ କମ ହୋଇଥାଏ କିନ୍ତୁ ୟୁ ପି ଏସ୍ ସି ଗୋଟିଏ ପରୀକ୍ଷା ନୁହେଁ ୟୁ ପି ଏସ୍ ସି ଗୋଟିଏ ପାଠ ଯାହାକୁ ଆମର ଜୀବନରେ ବହୁତ କାର୍ଯ୍ୟ ହୋଇଥାଏ ୟୁ ପି ଏସ୍ ସି ପଢ଼ିବା ଦ୍ୱାରା ଆଇ ଏ ଏସ୍ ବନିଲେ ହେବନି ସେଇଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ ଯାଦ୍ୱାଦ୍ୱାରା କି ତାଙ୍କର ମାନସିକ ବୃଦ୍ଧି ହୋଇଥାଏ ଆଉ ସେ ତାଙ୍କର ମୁଣ୍ଡରେ ସେ ପ୍ରତି ଜ୍ଞାନ ରଖିବାକୁ ପଡ଼ିବ ଆଉ ବହୁତ କାର୍ଯ୍ୟ ଅଛି ୟୁ ପି ଏସ୍ ସି ପାଇଁ କେବଳ ତାହା ସଫଳତା ପାଇ ନାହିଁ ତାହା ନିଜର ନିଜର ବୃଦ୍ଧି କରିବା ପାଇଁ ୟୁ ପି ଏସ୍ ସି ଗୋଟିଏ ପରୀକ୍ଷା ନୁହେଁ ତାହା ହେଉଛି ନିଜର ଶାରୀରିକ ବୃଦ୍ଧି ନୁହେଁ ମାନସିକ ବୃଦ୍ଧି କରିବା ପାଇଁ ଗୋଟିଏ ଗୋଟିଏ ସୁଯୋଗ ହେଉଛି ମିଡିଆ ଏହା ଏହା କହିଲେ ହେବନି ଯେ ସିଏ ପାସ୍ କଲା ନା ଫେଲ୍ କଲା ୟୁ ପି ଏସ୍ ସି ହେଉଛି ଏମିତି ଗୋଟିଏ ଏମିତି ଗୋଟିଏ ପାଠ ଯାହା ସମସ୍ତଙ୍କର ଜୀବନରେ ଆସିନଥାଏ କିଏ ଭଲ ତାହା ସେଥିପାଇଁ କଠିନ ପରିଶ୍ରମ ଦରକାର ନ୍ୟୁଜ୍ ମିଡିଆ ପାର୍ଶ୍ୱରେ ଥିବା ୟୁ ପି ଏସ୍ ସି ଛାତ୍ରଛାତ୍ରୀଙ୍କୁ ଡାକି ତାଙ୍କର ନିଜର ବକ୍ତବ୍ୟ ଦେବା ପାଇଁ ସୁଯୋଗ ଦେବା କଥା ଯାହାକୁ ଆମର ଯୋଉମାନେ ୟୁ ପି ଏସ୍ ସି ପରୀକ୍ଷା ଦେବାକୁ ଯାଇଥିବେ ସେ ଛାତ୍ରଛାତ୍ରୀମାନେେ ଶୁଣି ଯାହାଠାରୁ କିଛି ଜ୍ଞାନ ସଂଗ୍ରହ କରିପାରିବେ ଆଉ ତାଙ୍କର ଜୀବନରେ ତାକୁ ଅବଲମ୍ବନ କରିପାରିବେ